ମୁଁ କହିବାକୁ ଚାହେଁକି କୁକୁଡ଼ା ଚାଷ ଗୋଟିଏ ଲାଭଦାୟକ ଚାଷ ଏବଂ ସରକାର ତରଫରୁ ମଧ୍ୟ ଅନେକ ପ୍ରକାର ସୁବିଧା ମିଳୁଛିି ଯାହାକି ଗୋଟିଏ ଉପଭୋକ୍ତା ଯଦି କୁକୁଡ଼ା ଚାଷ କରିବାକୁ ଇଚ୍ଛା କରେ ତାହାକୁ ସରକାର କୁକୁଡ଼ା ଛୁଆ ଦାନ କରନ୍ତି ଏବଂ ସେ ସେ କୁକୁଡ଼ାକୁ ବଡ଼ କରେ ସେହି ସମୟରେ ସରକାର ପୁନର୍ବାର ତା'କୁ ନେଇଯାଆନ୍ତି ଏବଂ ତା'ର ଯେତେ ଖର୍ଚ୍ଚ ଓ ତା'ର ଦୈନିକ ମଜୁରୀ ମଧ୍ୟ ଦିଅନ୍ତି ଏହି ଭଳିଆ କୁକୁଡ଼ା ଚାଷ କରିବାରେ ମଧ୍ୟ ଓ ସୁବିଧାଜନକ ଏବଂ ଲାଭଜନକ ଏବଂ ଆମ ଗ୍ରାମାଞ୍ଚଳ ମଧ୍ୟରେ କୁକୁଡ଼ା ଅନେକ ପ୍ରକାର ଫାର୍ମ୍ ଅଛି ଯାହାକି ବାହାରୁ କୁକୁଡ଼ା ଆଣନ୍ତି ସରକାର କୁକୁଡ଼ା ଦିଅନ୍ତି ସରକାର କୁକୁଡ଼ା ଦେଲା ପରେ ଯେ ଉପବକ୍ତା ଯେ ଚାଷ କରନ୍ତି କୁକୁଡ଼ା ଚାଷ ତାହାକୁ ଅନେକ ପ୍ରକାର ସୁବିଧା ଯୋଗେଇ ମଧ୍ୟ ଦିଆଯାଏ ଯେମିତିକି କୁକୁଡ଼ା ପାଇଁ ରହିବା ପାଇଁ ଘର ଏବଂ ଖାଇବା ପାଇଁ ଚାରା ସରକାର ଯୋଗାଇ ଦିଅନ୍ତି ଏବଂ ଯେତେବେଳେ ସରକାର ଚାରା ଏବଂ କୁକୁଡ଼ା ଯୋଗାନ୍ତି ସେହି ସମୟରେ କୁକୁଡ଼ା ଯେମିତି ନଷ୍ଟ ନ ହୁଅନ୍ତି ଏଥିପାଇଁ ମଧ୍ୟ ମେଡ଼ିସିନ୍ ମଧ୍ୟ ରହିଛିି ଏବଂ ଇଞ୍ଜେକ୍ସନ୍ ମଧ୍ୟ ରହିଛି ଯାହାଫଳରେ କି ସମସ୍ତେ ଯାହାଫଳରେ କି ସମସ୍ତେ ଯେଉଁ ଭାଇ ଏବଂ ଭଉଣୀମାନେ ଚାଷ କାମ କରୁଛନ୍ତି କୁକୁଡ଼ା ଚାଷ ସେମାନଙ୍କୁ ଅନେକ ପ୍ରକାର ସୁବିଧା ହେଉଅଛି ଯାହାଫଳରେ ସେମାନେ ଅଧିକରୁ ଅଧିକ କୁକୁଡ଼ା ଚାଷ କରିପାରୁଛନ୍ତି ଏବଂ ମୁଁ ତାଙ୍କ ଲାଭ ବିଷୟରେ କହିବାକୁ ଚାହେଁ ଯେମିତିକି ସେମାନେ ଅଧିକରୁ ଅଧିକ ଲାଭ ପାଉଛନ୍ତି ସେଥିପାଇଁ ମୁଖ୍ୟ କାରଣ ଗୁଡ଼ିକ ହେଲା ଦେଖା ରଖା କରିବା ଏବଂ ସବୁବେଳେ ଇଞ୍ଜେକ୍ସନ୍ ଏବଂ କୁକୁଡ଼ା ନଷ୍ଟ ନହେବା ପାଇଁ ଅନେକ ପ୍ରକାର ମେଡ଼ିସିନ୍ ଦେବା